ବର୍ତ୍ତମାନ ଯେତେ ସରକାରୀ ଯୋଜନା ବାହାରୁଛି ୟେ ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ କିନ୍ତୁ ତା'କୁ ଯେଉଁ ଭଳି ଭାବରେ କାର୍ଯ୍ୟକାରୀ କରାଯାଉଛି ସେଇଟା ହିଁ ହେଉଛି ଦୁଃଖର କଥା ବିଜୁସ୍ୱାସ୍ଥ୍ୟ କାର୍ଡ ଯେଉଁ ଦେଇଛନ୍ତି ଅନେକ ସମୟରେ ମେଡିକାଲମାନେ ତା'କୁ ଫେରେଇ ଦେଉଛନ୍ତି ଗଲା ତା'ପରେ ତା ଭିତରେ କଳା ବଜାରୀ ବି ଚାଲିଛି ତେଣୁ ଅନେକ ଲୋକ ସେଇଠି ବିଭିନ୍ନ ଯାଗାରେ ହତାଶ ବି ହେଇକିରି ପୁଣି ପ୍ରାଇଭେଟ୍ ହସ୍ପିଟାଲକୁ ଯାଉଛନ୍ତି ସବୁ ଜାଗାରେ ଯେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଦେଉଛି ଯେମିତି ଆପଣଙ୍କର ଏମ୍ସ ଏମ୍ସ ବିଜୁସ୍ୱାସ୍ଥ୍ୟ କାର୍ଡ଼ ନେଉନି ସେ ବରଂ ଆପଣଙ୍କର ସେ ଯେଉଁ କେନ୍ଦ୍ର ସରକାର ଯେଉଁଟା ଆୟୁଷ୍ମାନ ଯୋଜନା ସେ କାର୍ଡ଼ ଯଦି ଆପଣଙ୍କ ପାଖରେ ଥିବ ନଚେତ ଆପଣଙ୍କର ଯଦି ଆଧାର କାର୍ଡ଼ ଥିବ ତାକୁ ନେଉଛି କିନ୍ତୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ କଲ୍ୟାଣ କାର୍ଡ଼କୁ ସେ ବେଶି ରେସପଣ୍ଡ କରୁନି ଗଲା ତା'ପରେ ବିଜୁ ସଶକ୍ତିକରଣ ସେ ତ ତାଙ୍କର ଭୋଟ ପାଇଁ ସେଇଟା କରିଛନ୍ତି ବିଜୁ ଯୁବବାହିନୀ ବିଶେଷ କରିଛନ୍ତି ଭୋଟ ଉଦ୍ଦେଶ୍ୟରେ ବାକି କାଳିଆ ଯୋଜନା କଲେ କାଳିଆ ଯୋଜନା ଟେ କଲେ ମାନୁଛି ଆଗେ କହିଲେ ଦଶହଜାର ତା'ପରେ ବର୍ଷକୁ ଦେବ ପାଞ୍ଚ ପାଞ୍ଚ ଦଶ ତା'ପରେ କହିଲେ ଦେବୁ ଦୁଇ ଦୁଇ ଯାହା ହଉ ସେ ଦୁଇ ତିନି ବି ସମସ୍ତେ ପାଉନାହାଁନ୍ତି ଏମିତି ହେଉଛି ଯେ ଯାହାର ଜମି ନ ଅଛି ସେ ପାଉଛି ଯେ ଜମି କରି ପ୍ରକୃତରେ ଚାଷ କରୁଛି ସେ ପାଉନାହିଁ ଗଲା ତା'ପରେ ମଧୁବାବୁ ପେନସନ୍ ମଧୁବାବୁ ପେନସନ୍ ଯଦି କହିବା ଯେ ବାହାରେ ତାମିଲନାଡ଼ୁ ହେଲା ଆପଣ ଗୁଜୁରାଟ ହେଲା ଯେ କେହି ପନ୍ଦରଶହ ଟଙ୍କାରୁ ମାସକୁ କମ୍ ଦେଉ ନାହାଁନ୍ତି କିନ୍ତୁ ଏଠି ଓଡ଼ିଶା ସରକାର ଦେଉଛନ୍ତି ପାଞ୍ଚଶହ ତା'ମାନେ ଦିନକୁ ପନ୍ଦର ଷୋହଳ ଟଙ୍କା ଗୋଟେ ପନ୍ଦର ଷୋହଳ ଟଙ୍କାରେ ଜଣେ ଲୋକ ବଞ୍ଚିବ ଆଉ ପକ୍କାଘର ଯୋଜନା ପକ୍କାଘର ଯୋଜନା ଯାହା ଦେଉଛନ୍ତି ଚାଲିବ କାରଣ ଆଗ ଅପେକ୍ଷା ଟିକେ ଭଲ ଅଛି ଆଉ ଚାଳ ଘର ବେଶି ଦେଖିବାକୁ ପାଉନି କିନ୍ତୁ ସବୁ ଲୋକଙ୍କୁ ଟିକେ ମିଳିବା ଦରକାର